ହଁ ଆମେ ଆଉ ଆମର ମୋର ପରିବାର ଧାର୍ମିକ ପର୍ବ ପାଳନ କରିଥାଉ ଯଦି ଆମେ ଧାର୍ମିକ ପର୍ବ ଦୀପାବଳି କଥା କହିବା ତ ଦୀପାବଳି ଦିନ ସକାଳୁ ଉଠି ଟୋଟାଲ୍ ସବୁକିଛି ଘର ଧୁଆ ଧୁଇ କରି

ଚାରିପଟେ ସଫା ସଫି କରି ଘରର ଚାରିପାଖ ସଫା ସଫି କରି ତାକୁ ଘରକୁ ଫୁଲମାଳାରେ ସଜାଇ ଚାଉଳ ଚୁନାରେ ଚିତା ପକାଇ ମୁରୁଜ ପକାଇ ଘରକୁ ପୁରା ସୁନ୍ଦର ଭାବରେ ସଜାଯାଏ ତା'ପରେ ରାତ୍ରି ସମୟରେ ରାତ୍ରି ହେବା ପୂର୍ବରୁ ଆମେ ଘରେ ପିଠାପଣା ଯେପରି କାକରା ହଉ ମଣ୍ଡା ହଉ ଆରିସା ହଉ ଜାଉ ହଉ ବିଭିନ୍ନ ପ୍ରକାରର ଫଳମୂଳ ବି ଆସିଥାଏ ଅଙ୍ଗୁର ସେଉ ଆଖୁ ସାକର ନଡ଼ିଆ ଏସବୁ ଆସିଥାଏ ତା'ପରେ ରାତ୍ରି ସମୟରେ ଆମେମାନେ ଏକାଠି ହୋଇ କାମ କରୁ ସବୁ ପରିବାର ଏକାଠି ହୋଇ କାଉଁରୀ କାଠିରେ ବଡ଼ବଡ଼ିଆ ଡାକିଥାଉ ପୂର୍ବପୁରୁଷ ମାନଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଦେଇଥାଉ ତା'ପରେ ପିଲା ଛୋଟ ଛୋଟ ଛୁଆମାନେ ଘର ବାଣ ଫୁଟେଇଥାନ୍ତି ଆମର ଘର ଚାରିପଟେ ଦୀପ ଦୀପରେ ସଜା ଯାଇଥାଏ ଏବଂ ଶେଷରେ ପରିଶେଷରେ ଭୋଗ ଖାଇ ଦୀପାବଳି ଶେଷ କରାଯାଏ